ହଁ ଆଜ୍ଞା କାହିଁକି ତା ର ଦେହ ଭଲ ନଥିଲା ତ ଟିକିଏ ଦେହ ଖରାପ ହେଇଯାଇଥିଲା ଦେହ ଖରାପ ହେଇଥିବାରୁ ପଢ଼ାପଢ଼ିରେ ଟିକିଏ ମନଯୋଗ ଦେଇ ନଥିଲା ଟିଉସନ ଫିଉସନ ବନ୍ଦ ହେଇଯାଇଥିଲା ଆଉ ସେଥିପାଇଁ ସେ ଟିକିଏ ପଢ଼ାରେ ନ କମ ନମ୍ବର ରଖିଛି ଆଉ ନାଇ ସାର୍ ସେକଥା କିଛି ସେ କହିନି ନାଇ ଦେହ ବେଶୀ ଗୋଟେ ଜ୍ଵର ହେଇଗଲା ଆଉ ଜ୍ଵର ହେଲା ସେ ଜ୍ଵରରେ ଟାଇଫଏଡ଼ ଧରି ପକେଇଲା ସେ ଆଉ ଖାଇଲାନି ପିଇଲାନି କିଛି କଲାନି ଆଉ ବି ସେଇଥିରେ ସେ ବେଶୀ ଖରାପ ହେଇଗଲା ହଁ ଏବେ ଟିକିଏ ଟିକିଏ ସୁସ୍ଥ ହେଇ ଆସିଲାଣି

ଆଜ୍ଞା ସେ ଟିଉସନ ଫିଉସନ ଏବେ ଟିକିଏ ଦେହ ଠିକ୍ ହେଇଗଲେ ଟିଉସନ ଫିଉସନ ଚାଲିବ ଆଉ ଘରେ ବି ମୁଁ ଦେଖିବି ପାଠପଢ଼ା କରିବି ଆଉ ଦେଖିବି ଆଉ ଆଜ୍ଞା ଆଜ୍ଞା

ହଁ ସାର୍ ସିଏ ଟିକିଏ ସାଙ୍ଗମାନଙ୍କ ସହିତ ଏବେ ଭାରି ଦୁଷ୍ଟ କାମ କଲାଣି ଟିକିଏ ବଦମାସ ହେଉଛି ତ ଆଉ ଦେହ ଖରାପ ହେଲା ଠି କୋହଳ ହେଇଗଲା ଆଉ ଦେଖାଶୁଣା କରିପାରିଲିନି ଆଉ ପିଲାଟାକୁ ଆଉ ବାଡ଼ିଆବାଡ଼ି କରିଲିନି କିଛି କଲିନି ସେ ଟିକିଏ କୋହଳ ହେଇଯିବ ହେତୁ ସିଏ ସାଙ୍ଗମାନଙ୍କ ସାଙ୍ଗରେ ଫ୍ରୀରେ ବୁଲାବୁଲି କଲା ଆଉ ପାଠପଢ଼ାରେ ଆଉ ଧ୍ୟାନ ଦେଲାନି ଏବେ ଟିକିଏ ଦେହ ଭଲ ହେଲାଠୁ ଦେଖାଦେଖି କରିବା ଆଉ ଆଜ୍ଞା

ନା ମୁଁ ଏବେ ଦେଖୁଛି